କେନ୍ଦ୍ରାପଡ଼ା ବଳଦେବ ନେଇ କେନ୍ଦ୍ରାପଡ଼ା ପ୍ରସିଦ୍ଧ ପ୍ରଭୁଙ୍କ ମନ୍ଦିରକୁ ନେଇ ଯିଏ ଦୂରଦୂରାନ୍ତରୁ ଆସନ୍ତୁ କିନ୍ତୁ ଥରେ ପ୍ରଭୁଙ୍କୁ ଦର୍ଶନ କରି ମନ ପ୍ରଫୁଲ୍ଲିତ କରେ କେନ୍ଦ୍ରାପଡ଼ା ଭିତରେ ତ ବହୁତ ଦେବାଦେବୀ ମନ୍ଦିର ଅଛନ୍ତି ବହୁତ ତୀର୍ଥ ସ୍ଥାନ ଅଛି କିନ୍ତୁ ତା ଦେହରେ ପ୍ରମୁଖ ହେଲା ବଳଦେବ ଜୀଉ ମନ୍ଦିର ପ୍ରଧାନ ହେଲା ବଳଦେବ ଜୀଉ ମନ୍ଦିର ଯିଏ ଆସିଲେ ପ୍ରଭୁଙ୍କୁ ଥରେ ଦର୍ଶନ ନ କରି ଫେରିଯାଏନା ପ୍ରଭୁଙ୍କ ପ୍ରିୟ ଭୋଗ ହେଲା ରସାବଳି ଭୋଗ ପ୍ରଭୁଙ୍କୁ ରସାବଳି ଖାଇ ଲୋକ ଭାରି ଖୁସି ଆନନ୍ଦ ହୁଅନ୍ତି ପ୍ରଭୁଙ୍କୁ ଥରେ ଦର୍ଶନ କରି ସେ ଜାଗାରେ ପାଦ ଦେଇ ମନ ଖୁସି ମାନେ ଆନନ୍ଦିତ ହୁଏ ପ୍ରଭୁ ପୂଣ୍ୟ ବଳ ମାଡ଼ି ଆସେ ତେଣୁ ଯେଉଁ ଯେଉଁ ଦୂରାନ୍ତରୁ ଆସେ ଦୂର ଦୂରାନ୍ତରୁ ଯିଏ ବି ଆସେ ପ୍ରଭୁ ଥରେ ବଳଦେବ ଜୀଉଙ୍କୁ ଦର୍ଶନ ନ କରି ଫେରିଯାଏନା କେନ୍ଦ୍ରାପଡ଼ରେ ଆସିଲେ ତେଣୁ କେନ୍ଦ୍ରାପଡ଼ା ଆମର ବଳଦେବ ଜୀଉଙ୍କୁ ନେଇ କେନ୍ଦ୍ରାପଡ଼ା ମନ୍ଦିର ପ୍ରସିଦ୍ଧ କେନ୍ଦ୍ରାପଡ଼ା ପ୍ରସିଦ୍ଧ ତେଣୁ ପ୍ରଭୁଙ୍କ ବିନା ଆମେ ରହିପାରିବୁନି ଯେତେ ଦେବାଦେବୀ ଥାଆନ୍ତୁ ଯିଏ ଯୋଉଠି ଥାଆନ୍ତୁ କିନ୍ତୁ ଥରେ ପାଦ ପଡ଼େ କେନ୍ଦ୍ରାପଡ଼ା ଆସିଲେ ଥରେ ବଳଦେବ ଜୀଉ ମନ୍ଦିରରେ ପାଦ ପଡ଼େ ପାଦ ପଡ଼ିଲେ ଆମେ ପୁଣ୍ୟ କିଛି ଅର୍ଜନ କରୁ ପାପ ପ୍ରଭୁଙ୍କ ପାଖରେ ଦେଇଯାଉ ତେଣୁ କେନ୍ଦ୍ରାପଡ଼ା ହେଲା ଆମେ କେନ୍ଦ୍ରାପଡ଼ା ଜନ୍ମ ହେଇକରି ଆମେ ବହୁତ ପୁଣ୍ୟ ଅର୍ଜନ କରିଛୁ ବହୁତ ଆମେ ଖୁସିରେ ଗଛୁ ଆଉ କେନ୍ଦ୍ରାପଡ଼ା ଆମ ପ୍ରଭୁଙ୍କୁ ନେଇ କେନ୍ଦ୍ରାପଡ଼ା ସେଇଥିପାଇଁ ଆମେ ଗର୍ବ ଅନୁଭବ କରୁ ସେତିକିଟା ଆମ ପାଇଁ ଖୁସି ଦିନ ତେଣୁ ପ୍ରଭୁଙ୍କ ବିନା ଆମେ ରହିପାରିବୁନୁ ଆମ କେନ୍ଦ୍ରାପଡ଼ା ଆମ ପ୍ରଭୁଙ୍କୁ ନେଇ ବଳଦେବ ଜୀଉଙ୍କୁ ନେଇକିରି ଆମେ ତାଙ୍କ ବିନା ବଞ୍ଚିପାରିବୁନି ତାଙ୍କୁ ଦର୍ଶନ କରି ଆମେ ବହୁତ ଖୁସିରେ ରହିଛୁ ଆଉ ଖୁସି ପ୍ରଭୁଙ୍କ ପାଖରେ ଏତିକି ଅଳି ଆମେ ଖୁସିରେ ରହୁ କେନ୍ଦ୍ରାପଡ଼ାରେ ଜନ୍ମ ହୋଇ ଆମ ଜୀବନ ସାର୍ଥକ ହେଇଥାଉ ପ୍ରଭୁଙ୍କ ପାତ୍ରେ ଏତିକି ଅଳି କରିପାରିଛୁ